ହଁ ମୁଁ ଏକ ପୁସ୍ତକ ପଢ଼ିଛି ଏଁ ସେ ପୁସ୍ତକର ନାଁ ହେଉଛି ମାଡ଼ହାଣ୍ଡି ଗପ ସେହି ଗପରେ କେମିତି ଅଳସୁଆଙ୍କୁ ଶାସ୍ତି ଦିଆଯାଏ ସେଥିରେ ଲେଖା ହୋଇଛି କାରଣ ଗୋଟେ ଅଳସୁଆ ଡେଲି ଗଡ଼ିଆ ତୁଠକୁ ଯାଇ ହାତଯୋଡ଼ି ଦେବାରୁ ତାକୁ ଭଲ ଭଲ ଖାଦ୍ୟ ମିଳେ ସେ ପ୍ରଥମେ ବସି ଛଅଦିନ ଖାଇଲା ଭିତରେ ମନ ଖୁସିରେ ଖାଇଲା ସାତଦିନ ବେଳକୁ ଦେବୀ ଦେବୀମା' ଦୁର୍ଗା ରାଗିଯାଇ ତାକୁ ସେ ଖାଦ୍ୟ ହାଣ୍ଡି ଭିତରେ ମାଡ଼ ପୁରେଇ ପଠାଇ ଦେଇଥିଲେ ସେଥିପାଇଁ ସେ ସେ ମାଡ଼ହାଣ୍ଡିକୁ ଆଣି ଖୁଲି ଖୁଡ଼ିଆ ଜଣଙ୍କ ବହୁତ ମାଡ଼ ଖାଇଥିଲା ସେଥିପାଇଁ ମୋତେ ସେ ମାଡ଼ହାଣ୍ଡି ଗପଟି ବହୁତ ଭଲ ଲାଗେ ଏବଂ ହସ ଲାଗେ